ହ୍ୟାଲୋ କିଏ କହୁଛ କିଏ କହୁଥିଲେ ଆଜ୍ଞା ଆଜ୍ଞା ଆଜ୍ଞା କୁହନ୍ତୁ କେଉଁଠି କହିଲେ ଆପଣଙ୍କ ଘରଟା ଜାଣି ପାରିଲିନି ଆଚାର୍ଯ୍ୟ ଭବନରୁ କହୁଛନ୍ତି ତ ଆଚ୍ଛା ଆଚ୍ଛା କ'ଣ ପ୍ରୋବ୍ଲେମ୍ ହେଇଛି କହିଲେ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା

ହଁ ହଁ ଠିକ୍ ଅଛି ମୁଁ ଯାଇକି ସଜାଡ଼ି ଦେବି କେତେବେଳକୁ ଗଲେ ହେବ କ'ଣ ସେମାନେ ରହୁଥିବେ କେତେବେଳେ କ'ଣ ଜାଣିଲେ ସେହି ଟାଇମରେ ଯିବି ହେରି ମୁଁ ସଜାଡ଼ିକି ଆସିବି ହେରି ଆଉ ମୁଁ ତ ସବୁବେଳେ ଆପଣଙ୍କ କାମ କରେ ଆପଣ ଜାଣିଥିବେ ଆଉ କେଉଁ ଟାଇମରେ ସେ ଭଡ଼ାଟିଆ ରହୁଥିବେ ମୁଁ ସେହି ଟାଇମରେ ଯାଇକି କରିଦେବି ନା ଆପଣ ନରହିଲେ ବି ଚଳିବ ଆଜ୍ଞା ଆଜ୍ଞା ଆଜ୍ଞା ଏବେ ତ ବାରଟା ହେଲା ଆଜ୍ଞା ଏବେ ତ ବାରଟା ହେଲା ଆଉ କେତେବେଳକୁ ସୁବିଧା ହେବ ମୁଁ ଟିକେ ଦେଖିକି ଚାରିଟା ପାଞ୍ଚଟା ବେଳକୁ ମୁଁ ଯାଇକି କରିକି ପଳାଇ ଆସିବି ଆଉ ପଇସା ପତ୍ର କ'ଣ ମୁଁ ତ ସବୁବେଳେ ଆପଣଙ୍କର କାମ କରେ ଆଉ ଏହି ଥରିକ ସେମିତି କରିକି ପଳାଇ ଆସିବି ଆଉ କେତେବେଳେ ଗଲେ ଯାହା ପଇସା ପତ୍ର କଥା ବୁଝିବା ଆଉ ଆଉ କ'ଣ କହୁଛନ୍ତି ମୁଁ ଚାରିଟା ପାଞ୍ଚଟା ବେଳକୁ ଯିବି କାମଟା ସାରିକି ପଳାଇ ଆସିବି ଆଉ ହଁ ଠିକ୍ ଅଛି ଆଜ୍ଞା ଆଜ୍ଞା ଯେ ମୁଁ କହୁଥିଲି ଆପଣଙ୍କର ଯେଉଁ କେତେ ନମ୍ବର୍ ଫ୍ଲାଟରେ ପ୍ରୋବ୍ଲେମଟା ହେଇଛି ଦୁଇ ନମ୍ବର୍ ଫ୍ଲାଟରେ ଆଛା ଆଛା ହଁ ହଁ ଠିକ୍ ଅଛି ଠିକ୍ ଅଛି ମୁଁ ତା'ହେଲେ ସେହି ଚାରିଟା ପାଞ୍ଚଟା ଭିତରେ ଯାଇକିରି କରିଦେବି ଆଉ ହଁ ହଁ ପଇସା ପତ୍ର କଥା ମୁଁ ଯେତେବେଳେ ଆଉ ଥରେ ଆସିବି କାମ କରିବା ପାଇଁ ଘର ମାନେ ତ ସବୁବେଳେ ଲାଇନ୍ ଫ୍ୟାନ୍ ପ୍ରୋବ୍ଲେମ୍ ରହିବ ଆଉ ଯେବେବେଳେ ଆସିବି ଆପଣ ସେତିକି ବେଳେ ପେମେଣ୍ଟଟା କରିବେ ଆଉ ଏଥରିକ ସେମିତି କରି ଦେଇକି ପଳାଇବି ଆଉ ହଁ ଠିକ୍ ଅଛି ରଖୁଛି ଏବେ ମ୍ୟାଡ଼ାମ୍ ଆଜ୍ଞା